ଭାରତର ସରକାରୀ ଭାଷା ହେଉଛି ହିନ୍ଦୀ ଭାଷା ଏବଂ ଇଂରାଜୀ ଭାଷା ଏବଂ ଦେଶରେ ଅନ୍ୟ କେତେକ ସାଧାରଣ କଥିତ ଭାଷା ହେଉଛି ଓଡ଼ିଆ ବେଙ୍ଗଲି ଉର୍ଦ୍ଦୁ ଆସାମୀ କନ୍ନଡ଼ କେରଳୀ ତାମିଲ ଭାଷା ଏହିସବୁ ଭାଷା ଅନେକ ପ୍ରକାରର ପ୍ରାୟ ଏଗାର ପ୍ରକାରର କଥିତ ଭାଷା ଅଛି